ଆମର ଗଛ ବିଭିନ୍ନ ପ୍ରକାର ଗଛ ଆମେ ଲଗାଉ ଯଥା ଚାକୁଣ୍ଡା ଶାଗୁଆନ୍ ପିଆଶାଳ

ପିପିଳି ଲତା ଏସବୁ ଲଗା ଏଇସବୁ ବିଭିନ୍ନ ପ୍ରକାର ଗଛ ଲଗେଇବା ଦ୍ୱାରା ଦେଖନ୍ତୁ ଚାକୁଣ୍ଡା ଲଗେଇଲୁ ଶା ଶାଗୁଆନ ଲଗେଇଲୁ ପିଆଶାଳ ଲଗେଇଲୁ ଏକୁ ଲଗେଇବା ଦ୍ୱାରା ଚାକୁଣ୍ଡା ଆମ ଜାଳ ହିସାବରେ ବ୍ୟବହାର କଲୁ ଶାଗୁଆନ୍ ନ ରହିଲେ ବିଭିନ୍ନ ପଟା ଇତ୍ୟାଦି ୟାକୁ ବ୍ୟବହାର କରାଯାଏ ଏବଂ ଲତାଟା ଆମେ ଧରନ୍ତୁ ପିପଳି ଲତା ଲଗେଇଲୁ ସେ ଲଟା ବିଭିନ୍ନ ପ୍ରକାର ଔଷଧୀୟ କାର୍ଯ୍ୟରେ ବି ଲାଗିପାରୁଛି ଏହାଦ୍ୱାରା ବିଭିନ୍ନ ପ୍ରକାର ଗଛ ଯଥା ଆଉ ବି ଅଛି ଆମେ କଦଳୀ ଗଛ ନଡ଼ିଆ ଗଛ ପଣସ ଗଛ ଏସବୁ ଗଛ ଲଗାଉ ଆଉ ଯଥା ଆମର ଅଛି ଧରନ୍ତୁ ଯାହା କହନ୍ତି ଆମର ଛୋଟ ଛୋଟ ନଟା ଜାତୀୟ ଯୁଖ ଯେଉଁ ଗୁଡ଼ାକ କଣ ଔଷଧୀୟ କାର୍ଯ୍ୟରେ ଲାଗିପାରୁଛି ସେସବୁ ଜିନିଷ ବି ଆମେ ଗଛ ଲଗେଇଥାଉ